ସାର୍ ନମସ୍କାର

ସାର୍ ମ୍ୟାଚ୍ଟା କେଉଁଠି ହେଉଛିକି ବ୍ଲକ୍ ଲେବୁଲ୍ରେ ଆଜ୍ଞା ସାର୍ ଏବେ ହିଁ ଦରକାର ସାର୍ ଆଜ୍ଞା ସାର୍ ବୁଝିବା ଗୋଟିଏ ହେଉଛି ସାର୍ ଧିରେ ନାଦା

ଆଉ ଆଉ ମୁନା ଆଉ ମରାଙ୍ଗପୁର୍ ମର୍ଜି ସେନ୍

ଆଠ ଜଣ ସାଡ଼ ଆଉ ଆଉ ସାର୍ ମିରିଜା ହାସା ଆଉ ଗୋଟିଏ ସାର୍ ସେ ତାର ଗୋଡ଼ ବାଜିଛି ସାର୍ ଟିକେ ସେ ଚଳିବ ଟିକେ ଖାଲି ଗୋଡ଼ ବାଜିଛି ଆଉ ଟିକେ ସାର୍ କିପର୍ ହଁ ସାର୍ ତାଙ୍କର ଗାଁରେ ସିଏ ଭଲ ଧରୁଥାଏ ତାଙ୍କ ଗାଁ ଟିମ୍ରେ ସେ ଧରାଧରି କରୁଥିଲା ଗାଁ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା

ଆଜ୍ଞା ସାର୍ ଆଜ୍ଞା ସାର୍

ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା

ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ବାହାରିବୁ ସାର୍ କାଲିଠୁ ଆଉ ଆଜ୍ଞା ସାର୍